ଓଡ଼ିଆ ଭାଷାର ସୃଷ୍ଟି ଆଦିକବି ସାରଳା ଭାଷାଙ୍କ ଲିଖିତ ବିଭିନ୍ନ ପ୍ରକାର ଗ୍ରନ୍ଥ ଗ୍ରନ୍ଥାବଳିରୁ ଆମ ଓଡ଼ିଆ ଭାଷାର ସୃଷ୍ଟି ବୋଲି ଆମ ଓଡ଼ିଆ ଭାଷା ଭାଷା ଭାଷି ଲୋକମାନେ ମାନନ୍ତି ଯେଉଁ ପୁରାତନ କବିମାନେ ଆମ ଓଡ଼ିଆ ଭାଷାକୁ ଦୃଢ଼ ମଜଭୁତ୍ ଏବଂ ଓଡ଼ିଆ ଭାଷାରେ ଯେଉଁ କବିତା ଗ୍ରନ୍ଥ ଇତ୍ୟାଦି ରଚନା କରିଛନ୍ତି ଯାହାଙ୍କ ଦ୍ୱାରା ଆମ ଓଡ଼ିଆ ଭାଷା ଏତେ ସୁଦୃଢ଼ ମଜଭୁତ୍ ହୋଇପାରିଛି ସେମାନଙ୍କୁ ସେମାନଙ୍କ ପାଇଁ ଓଡ଼ିଆ ଭାଷା ଓଡ଼ିଆ ଓଡ଼ିଆମାନେ ସଦା ସର୍ବଦା ଗର୍ବ ଅନୁଭବ କରନ୍ତି ଆମ ଓଡ଼ିଆ ଭାଷାରେ ଓଡ଼ିଆ ଭାଷାରେ ତିନି ଭାଗରେ ବିଭକ୍ତ କରାହୋଇଥିଲା ଓଡ଼ିଆ ଭାଷା ଭାଷି ଲୋକ ପୂର୍ବେ ଥିଲା ଐତିହାସିକ ଯୁଗ ମାଧ୍ୟମିକ ଯୁଗ ଏବେ ଅଛି ଆଧ୍ୟାତ୍ମିକ ଯୁଗ ପୂର୍ବେ ଥିଲା ବିଭିନ୍ନ ପ୍ରକାର ଆମର ମାଦଳା ପାଞ୍ଜି ବିଭିନ୍ନ ପ୍ରକାର ପାଞ୍ଜି ପୁରାଣ ପୋଥି ଇତ୍ୟାଦି ସବୁ ଲୋକମାନେ ପାଠ ପାଠ କରୁଥିଲେ ପାଠକମାନେ ପାଠ କରୁଥିଲେ ତା' ପରେ ପଞ୍ଚସଖା ଯୁଗ ଆସିଲା ମାଧ୍ୟମିକ ଯୁଗ ପଞ୍ଚସଖା ଯୁଗରେ ଥିଲେ ଅତିବଡ଼ି ଜଗନ୍ନାଥ ଦାସ ଅଚ୍ୟୁତ ଦାସ ଅନନ୍ତ ଦାସ ଯଶୋବନ୍ତ ଦାସ ଆମର ଯେଉଁ ସବୁ କବି ଥିଲେ ସେମାନଙ୍କର ଲେଖା ସାଧାରଣତଃ ଆମର ଛନ୍ଦ ଅଳଙ୍କାର ଉପରେ ଥିଲା ଉପେନ୍ଦ୍ର ଭଞ୍ଜଙ୍କର ନବାକ୍ଷରି ଲୋକମାନଙ୍କୁ ଘରେ ଘରେ ପରିଚିତ ଆଧୁନିକ ଯୁଗ ଆସିଲା ପରେ ଲୋକମାନଙ୍କର ଆଧୁନିକ ଯୁଗର ଲେଖକ କବି ଫକୀର ମୋହନ ସେନାପତିଙ୍କର ଲେଖା ଛ'ମାଣ ଆଠଗୁଣ୍ଠ ଲଛମା ରେ ରେବ ରେ ନିଆଁରେ ଚୁଲି ରେବତୀ କାବ୍ୟ ଏଇସବୁ କାବ୍ୟ ଲୋକମାନଙ୍କୁ ଭାରି ପ୍ରଭାବିତ କରିଥିଲା ଲୋକମାନଙ୍କର ଓଡ଼ିଆ ଓଡ଼ିଆ ଭାଷାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ମଧ୍ୟ ଅନେକ ଗୁଡ଼ିଏ ଭାଷା ସାହିତ୍ୟ ଲୋକମାନଙ୍କର ମନୋମୁଗ୍ଧକର କରି କରିଦେଇଛି ଓଡ଼ିଆ ଭାଷା ଭାଷି ଲୋକମାନେ ଓଡ଼ିଆ କବି ଓ ଲେଖକମାନଙ୍କ ପାଇଁ ସଦାସର୍ବଦା ଗର୍ବ ଅନୁଭବ କରନ୍ତି ଓଡ଼ିଆରେ ଯେଉଁ ଭାଷା କବିମାନେ ସୃଷ୍ଟି କରି ଯାଇଛନ୍ତି କବିତା ଗଳ୍ପ ଏକାଙ୍କିକା ଯାହାବି ସବୁ ଲୋକମାନଙ୍କୁ ଲୋକମାନଙ୍କ ପାଇଁ ଆମ ପୂର୍ବ ପିଢ଼ିମାନେ ରଚନା କରି ଯାଇଛନ୍ତି ସେ ସଦାସର୍ବଦା ଚିରସ୍ମରଣୀୟ ଚିର ବନ୍ଦନୀୟ ଏବଂ ସଦାସର୍ବଦା ତାଙ୍କ ପାଖରେ ଆମ ଓଡ଼ିଆ ଭାଷାର ଲାଗି ଓଡ଼ିଆ ଲୋକମାନେ ସଦାସର୍ବଦା ଋଣୀ ଅନୁଭବ କରିବେ ଓଡ଼ିଆ ଭାଷାର ଯେଉଁସବୁ ଲେଖା ରହିଛି ତାହା କଥାରେ ଅଛି ବୋଲତେ ବାଲ ହିନ୍ଦି ଭାଷା ସୁନତେ ଭାଲୋ ବାଙ୍ଗାଲି ଲେଖତେ ଭାଲୋ ଓଡ଼ିଆ ଏହା କହିଲେ ନା ଓଡ଼ିଆ ଭାଷାର ଲେଖାଟି ସମସ୍ତଙ୍କ ମନ ମୁଗ୍ଧ କରିଦିଏ ଏବଂ ଓଡ଼ିଆ ଭାଷାର ଲେଖା ସମସ୍ତଙ୍କର ଆତ୍ମୀୟ ଲାଗେ ଓଡ଼ିଆ ଭାଷାର ଅକ୍ଷରଗୁଡ଼ିକ ସମସ୍ତଙ୍କୁ ଅତି ସୁନ୍ଦର ଅନୁଭୂତ ହୁଏ